ଆମେ ଓଡ଼ିଶାରେ ରହେସୁ ଆମର୍ ମାତୃଭାଷା ହଉଛି ଓଡ଼ିଆ ଏହା ଦେ ଆମର୍ ଓଡ଼ିଶାରେ ମାତୃଭାଷାଟା ଲୁକି ଯାଉଛି ଯେନ୍ତା କି ଏହା ସ୍କୁଲ୍ କଲେଜ୍ ମାନଙ୍କୁ ଆଗେ ସବୁ ପ୍ରାଇଭେଟ୍ ସ୍କୁଲ୍ କଲେଜ୍ ମାନଙ୍କୁ ଏହାଦେ ହିନ୍ଦୀ ଇଂଲିଶ ଏ ସବୁ ପଢ଼ଉଛନ୍ ଆମର୍ ଓଡ଼ିଆ ଭାଷା ନାଇଁ ପଢ଼ବାର୍ ତ ହେ ଜିନିଷ ନାଇଁ ହତ ଆମର୍ ପହେଲା ଓଡ଼ିଆ ଭାଷା ଆମ ସବୁ ସ୍କୁଲ୍ କଲେଜ୍ ମାନଙ୍କରେ ଆମର୍ ହେଲା ମାତୃଭାଷା ଯେନ୍ତା କି ଓଡ଼ିଆ ହେଟା ପହେଲା ପଢ଼ବାର୍ କଥା ହେଥିର୍ ଲାଗି ବୋଲେକରି ସବୁ ଜିନିଷ୍ ନା ବୋଲେ କରି ଏହା ଦେ ଆମର୍ ଅଞ୍ଚଲ୍ରେ ଆମର୍ ଏରିଆ ରେ ଆମର୍ କଲୋନୀ ମାନଙ୍କୁ ବି ସବୁଥେ ହିନ୍ଦୀ ଇଂଲିଶ ଚାଲୁଛି ଆମ ଓଡ଼ିଆ ଭାଷା ବିଲକୁଲ୍ ନାଇଁ ଚାଲବାର୍ ସେ ସବୁ ଜିନିଷ୍ ବନ୍ଦ କରବାର୍ କଥା କରା ହଉଛି ବୋଲେ ପହେଲା୍ ଆମର୍ ମାତୃଭାଷା କେ ପହେଲା୍ ଦେବାର୍ କଥା ପହେଲା ମାତୃଭାଷା କହିବା କଥା ଓଡ଼ିଆ ତା ସାଙ୍ଗେ ସାଙ୍ଗେ ହିନ୍ଦୀ ଇଂଲିଶ୍ ବି କହେଲେ ଚଲବା ଲିକିନ୍ ଆମର୍ ଓଡ଼ିଆ ଭାଷା ତ ଲୁକେଇ ଦଉଛନ୍ ହେ ଜିନିଷ ଟା ଭଲ୍ ନାଇଁ ସି ହେଥିର୍ ଲାଗି ଆମର୍ ଛୁଆ ମାନେ ଆମର୍ ଏରିଆରେ ଆମର୍ ଅଞ୍ଚଲ ରେ ଆମର୍ କେମିତି ଛୁଆ ମାନେ ଓଡ଼ିଆ ଭାଷା ନେଇ କହି ପାରବା ନା କି ବୁଝି ବି ନା ପାରବାର୍